ମୁଁ ଗୋଟେ ବିଭିନ୍ନ ପ୍ରକାର ଶାମ୍ପୁ ୟୁଜ୍ ବ୍ୟବହାର କରିଥିଲି ହେଲେ ମୋତେ ସେ ଶାମ୍ପୁରେ ମୋର ବାଲ ଝଡ଼ିଥିଲା ଆଉ ମୁଁ ତାହା ସେଥିପାଇଁ ଚାହୁଁଛିି ଭଲ ପ୍ରକାର ଶ୍ୟାମ୍ପୁ ନ ମାଖିଲି ମୋର ମୁଣ୍ଡ ଝଡ଼ିଯାଇଥାଏ ଆଜିକାଲି ଯେଉଁ ଲୋକାଲ୍ ଶାମ୍ପୁ ଆସୁଅଛି ସେଇ ଶାମ୍ପୁ ଦ୍ଵାରା ଆମର ମୁଣ୍ଡର ବାଲ ବହୁତ ଝଡ଼ୁଅଛି ସେଥିପାଇଁ ମୋ ହିସାବରେ ଭଲ ଶ୍ୟାମ୍ପୁ ମାଖିବା ନହେଲେ ଏ ଶାମ୍ପୁ କମ୍ ମାଖିବା ଦରକାର ମାସକୁ ଥରେ ମାଖିଲେ ବି ତାହା ଆମ ପାଇଁ ଭଲ